ହ୍ୟାଲୋ ଆପଣ ଖୁସି ହୋଟେଲ୍ରୁ କହୁଥିଲେ ତ ଆଜ୍ଞା ମୁଁ ମୃଣାଳ କୋହୁଥିଲି ଆଜ୍ଞା ନା ପୂର୍ବରୁ ଯେଉଁ ଅର୍ଡ଼ର କରିଥିଲି ଆପଣଙ୍କ ଦୋକାନରୁ ମିକ୍ସ ପନିର୍ଟା ମୋତେ ବହୁତ ଭଲ ଲାଗିଲା ଘରେ ସମସ୍ତେ ଆପ୍ରିସିଏଟ୍ କରିଛନ୍ତି ଆଁ ମିସେସ୍ ବହୁତ ଟେଷ୍ଟି ବିଲି କହିଲେ ପିଲାମାନେ ଶାନ୍ତିରେ ଖାଇଛନ୍ତି ବାବା ବି ପସନ୍ଦ କଲେ ନା ଆଜ୍ଞା ମୁଁ ଆଜି ଫୋନ୍ କରିଥିଲି ଉଁ ଅରୁନ ମଧ୍ୟ ନେଇଥାନ୍ତି ଆଜି ପାଇଁ ଆଜି ଥିଲା ସେ ସୋମବାର ଥିଲା ଘରେ ଆଜି ବିଶେଷ ଜିନିଷ କିଛି ହେଇନି ଆଜ୍ଞା ଆଭେଲେବୁଲ୍ ତ ହେବ ଆଜ୍ଞା ଆଜ୍ଞା ଆଜ୍ଞା ନା ଅତି ସୁନ୍ଦର ଟେଷ୍ଟ ଥିଲା ଖୁସିର ତ ସୁନ୍ଦର ଟେଷ୍ଟ ଆଉ ଆପଣଙ୍କର ହୋଟେଲର ନାଁ ତ ଅଛି ଆଜ୍ଞା ଆଜ୍ଞା ହୁଁ ଆପଣ ଆଜ୍ଞା ଆପଣ ଯଥା ଶୀଘ୍ର ଟିକିଏ ପଠେଇଲେ ମୁଁ ଆପଣଙ୍କୁ ଫୋନ ପେ' କରିଦିଅନ୍ତି ଆଜ୍ଞା ଆଜ୍ଞା ହଁ ମିକ୍ସ ପନିର୍ ତ ସାର୍ ପୂର୍ବ ଟେଷ୍ଟ ତ ଅତି ସୁନ୍ଦର ଥିଲା ଘରେ ସମସ୍ତେ ପସନ୍ଦ କରିଛନ୍ତି ପସନ୍ଦ କରିଥିଲେ ଆଜ୍ଞା

ଆଜ୍ଞା ହଁ ଖୁସି ଆଜ୍ଞା ହଁ ଖୁସିର ପନିର୍ ତରକାରୀ ମିକ୍ସ ପନିର୍ ଅତି ସୁନ୍ଦର ବୋଲି ନିମାପଡ଼ାରେ ସବୁଆଡ଼େ ଆଜ୍ଞା ପ୍ରଶଂସା ସମସ୍ତେ ପ୍ରଶଂସା କରନ୍ତି ଘରେ ଛୋଟପିଲା ମୋର ଦୁଇଜଣ ଅଛନ୍ତି ଯେଉଁମାନେ ଆଜ୍ଞା ବହୁତ ପସନ୍ଦ କରନ୍ତି ବାପାଙ୍କୁ ବି ଭଲ ଲାଗିଥିଲା ମିସେସ୍ଙ୍କୁ ବି ଭଲ ଲାଗିଥିଲା ଆଜ୍ଞା ଆଜି ଆପଣ ତ ସୋମବାର ଥିବାରୁ ଆଜି କିଛି ଘରେ ବିଶେଷ ହେଇନଥିଲା ସେଥିପାଇଁ ଏଁ ଚାହୁଁଥିଲୁ ଖୁସିରୁ ଅଣେଇବା ପାଇଁ ଆଭେଲେବୁଲ୍ ହେବ ତ ଟାଇମ୍ ତ ବାଟ ଟିକିଏ କଲାଣି ଆଜ୍ଞା ଆଜ୍ଞା ହଁ ଆପଣ ସେଣ୍ଡ କରନ୍ତୁ ଆଡ଼୍ରେସ୍ ତ ଜାଣିଥିବେ ସବୁବେଳେ ନିଏ ଆଜ୍ଞା ଏଲ ଆଇ ସି ଅଫିସ୍ ପାଖ ଘର ମୋର ଠିକ୍ ଅଛି ସାର୍ ଓମେନ୍ସ କଲେଜ୍ ଗଳି ଏଲ୍ ଆଇ ସି ଅଫିସ୍ ପାଖରେ ଆଜ୍ଞା ଧନ୍ୟବାଦ ଧନ୍ୟବାଦ ସାର୍